ହଁ ଭାଇ ଏଇଟା ନାରାୟଣ ବସ୍ର ମ୍ୟାନେଜର ପାଖକୁ ଲାଗିଛି କି ଫୋନ୍ଟା ହଁ ଭାଇ ମୁଁ ଦୀପକ କହୁଥିଲି ନୂଆପଡ଼ାରୁ

ନାଇଁ ଭାଇ ମୁଁ ଆପଣଙ୍କୁ ଆମର ଅର୍ଡ଼ର କରିଥିଲି ଗୋଟେ ବସ୍ ଗୋଟେ

ହଁ ଭାଇ ବୁଲିିବା ବୁଲିିବାକୁ ଯିବା ପାଇଁ ମୁଁ ଆପଣଙ୍କ ବସ୍କୁ ମୁଁ ଅର୍ଡ଼ର କରିଥିଲି ହଁ ଭାଇ ଭାଇ ଆଜି ସାଢ଼େ ନଅଟାରେ ବସ୍ ଛାଡ଼ିିବାର ଥିଲା ଆପଣ ଯେଉଁ ନମ୍ବର ଦେଇନଥିଲେ ଆପଣଙ୍କ ଡ୍ରାଇଭରଙ୍କ ସେ ନମ୍ବରରେ ମୁଁ କଲ୍ କରିଥିଲି କଲ୍ କରିଥିଲି ଆଜ୍ଞା କାଇଁ କଲ୍ ରିସିଭ୍ କରୁନାହାଁନ୍ତି କି ମେସେଜ୍ କଲେ ବି ମେସେଜ୍ ଦେଖୁଛନ୍ତି କିନ୍ତୁ ରିପ୍ଲାଏ ବି ଦେଉନାହାନ୍ତି କ'ଣ ହେଇଛି କ'ଣ ଆଜ୍ଞା ହଁ ସାର୍ ନଅଟା ବେଳେ ବସ୍ ବାହାରିିବାର ଥିଲା ଗାଁରୁ ଆମର ଏବେ ଆସିକିନା ସାଢ଼େ ଏଗାର୍ଟା ହେଲାଣି କାହିଁକି ନା କଲ୍ କଲେ ବି ରିସିଭ୍ କନ ହଁ ଗୋଟେ ପାଞ୍ଚ ଦଶ ମିନିଟ୍ ଗୋଟେ ଲେଟ୍ ହେଲା ହଁ ସେଇଟା ଗୋଟେ ମ୍ୟାନେଜ୍ କରିଦେବୁ ଆମେ ମ୍ୟାନେଜ୍ କରିଦେବୁ ଆପଣଙ୍କର ଆପଣଙ୍କର ବି ଗୋଟେ ରିସପନ୍ସିବିଲିଟି ହେ ଅଛି ନା ଆପଣ କି ଆଗରୁ ଆପଣଙ୍କର ଡ୍ରାଇଭରଙ୍କର ଯଦି ଦେହ ଖରାପ ଥିଲା କି ଆପଣ ମୋତେ କାଲି ରାତିରେ ଜଣେଇ ପାରିଥାନ୍ତ କି ନାଇଁ ହଁ ହଁ ନାଇଁ ଭାଇ ଆପଣଙ୍କ ବସ୍ ଆମର ଦରକାର ନାହିଁ ଆପଣଙ୍କୁ ଯେତିକି ମୁଁ ଆଡ଼ଭାନ୍ସ ଦେଇଛି ଆମ ପଇସା ଆମକୁ ରିଟର୍ନ କରିଦିଅନ୍ତୁ ଆମେ ଅଲଗା ବସ୍ କରିକିନା ଆମେ ଯିବୁ ହେରି ଠିକ୍ ଅଛି ହଉ ଭାଇ ହଉ ରଖୁଛି